ସାଧାରଣତଃ ପଶୁ ପାଳନ କଲେ ବହୁତ ବହୁତ ପ୍ରକାରର ପଶୁ ପାଳନ କଲେ ଭଲ ଯେମିତିକି ଗାଈ ମେଣ୍ଢା ଛେଳି କୁକୁଡ଼ା ଇତ୍ୟାଦି ଇତ୍ୟାଦି ଆମେ ଆମ ଗ୍ରାମରେ ତ ସମସ୍ତେ ବହୁ ସାରା ପଶୁ ପାଳନ କରନ୍ତି ସମସ୍ତଙ୍କ ଘରେ ଯେମିତି ହେଲେ ଗାଈ ଦୁଇ ତିନୋଟି ଥାଏ ମେଣ୍ଢା ବି ଥାଏ ଆଉ ଛେଳି ବି ଥାଏ କୁକୁଡ଼ା ବି ରଖିଥାନ୍ତି ସମସ୍ତେ ଗାଈ ରଖିଲେ ଆମର ଏମିତି ଭଲ ହୁଏ କି ଯେମିତି ସେମାନେ ସେମାନଙ୍କୁ କୁଣ୍ଡା ଚୋକଡ଼ ଫୋକଡ଼ ଦେଲେ ଘାସ ଦେଲେ ସେମାନେ ବହୁତ ପରିମାଣରେ କ୍ଷୀର ଦିଅନ୍ତି ଆଉ ଆମେ ତାକୁ ବିକ୍ରି କରିକି ଭଲ ପଇସା ବି ପାଇପାରୁ ଆଉ ଛେଳି ଛେଳି ମାନଙ୍କ ଥିଲେ ସମସ୍ତେ ଛେଳି ରଖିଲେ ଛେଳି ରଖିଲେ ବାହାଘର ଟାଇମ୍ରେ ସବୁ ସବୁ ବିକ୍ରି କରିକି ସେତେବେଳେ ବହୁତ ରେଟ୍ ବି ଥାଏ ଛେଳିର ତ ସେତେବେଳେ ସମସ୍ତେ ଛେଳି ବିକ୍ରି କରି ବହୁତ ପଇସା ବି ପାଆନ୍ତି ଆଉ କୁକୁଡ଼ା କୁକୁଡ଼ା କୁକୁଡ଼ା ପାଳନ କଲେ ଆମେ ସେଥିମଧ୍ୟରୁ କୁକୁଡ଼ାର ଅଣ୍ଡା ଅଣ୍ଡାକୁ ବିକ୍ରି କରି ବି ପଇସା ଲାଭ କରିପାରନ୍ତି ଆଉ ଚିକେନ୍ ଦ୍ୱାରା ତ ଏବେ ବହୁତ ଆଗକୁ ଆଗକୁ ବଢ଼ୁଛି ତ ସେ ସେ ଗୋଟେ ଉପାୟରେ ବି ଭଲ ହେଇପାରିବ ଆଉ ଏବେ ଆମ ଗ୍ରାମକୁ ଗୋଟେ କଡ଼କନାଥର କୁକୁଡ଼ା ଆସିଛି ସେଇଟା ତା ସେ ଦେଖିବାକୁ ବହୁତ କଳା ଆଉ ତାର ବ୍ଲଡ଼୍ ଗୁଡ଼ାକ ବି କଳା ତ ତାର ଟେଷ୍ଟ ବି ଗୋଟେ ଅଲଗା ପ୍ରକାରର ଅଛି ତାକୁ ଖାଇଲେ ଭଲ ବି ତ ସବୁ ପ୍ରକାରର ପ୍ରାୟତଃ ସବୁ ପ୍ରକାର ପଶୁପାଳନ କଲେ ଭଲ